ଗଛ ଲଗାଇବା ପାଇଁ ଉର୍ବର ମାଟି ଏବଂ ଖତ ବ୍ୟବହାର କରେ ଏହାଦ୍ୱାରା ଗଛ ସହଜରେ ବଢ଼ିଥାଏ ଏବଂ ଶୀଘ୍ର ବଢ଼ି ଫଳ ହୋଇଥାଏ ଏଇ ଗଛ ପାଇଁ ଅନେକ ପ୍ରକାର ସାର ମଧ୍ୟ ବ୍ୟବହାର କରିଥାଏ ଯଥା ପଟାସ୍ ଡି ଏଫ୍ ୟୁରିଆ ବ୍ୟବହାର କରିଥାଏ ଏହାଦ୍ୱାରା ଗଛର ଉର୍ବର ଶୀଘ୍ର ହୋଇଥାଏ ଏବଂ ଫଳ ଫୁଲ ଧରିବାରେ ଶୀଘ୍ର ହୋଇ ସାହାଯ୍ୟ ହୋଇଥାଏ